ହେଲୋ ହଁ ଆଜ୍ଞା ଆଉ ଭଲ ଅଛନ୍ତି ଆପଣ ଆଉ ଆଉ କ'ଣ ଚାଲଛି ଆପଣ କୁଆଡ଼େ ବୁଲିବାକୁ ବାହାରିଲେଣି ନା ନାଇଁ ଓହୋ ହଁ ଆମେ ପ୍ଳାନିଙ୍ଗ୍ କରିଥିଲୁ ବେଦବ୍ୟାସ ଯିବା ପାଇଁ ଆପଣ ଯିବେ କି ଆମ ସହିତ

ଏଇଟା ମାନେ ନିଶ୍ଚୟ କରାହୋଇଛି ଗାଡ଼ି ଭଡ଼ା କରାହେବ ଆଉ କୋଉ ଦିନ ଦିନେ ଛୁଟିଦିନ ଦେଖିକି ଛୁଆଙ୍କ ସ୍କୁଲ୍ ଛୁଟିଦିନ ଦେଖିକି ସେଦିନ ଯିବେ ସମସ୍ତେ ଯିବା ତ ଆପଣ ଯିବେ କି ଆମ ସହିତ ଆଜ୍ଞା ସ୍କୁଲ୍ ଛୁଆ ଛୁଆମାନଙ୍କ ସ୍କୁଲ୍ ଛୁଟି ଦେଖିକି କରିବା ଆମେ ଆମ ଆମ ପରିବାର ପାଇଁ ବୁଝିଥିଲୁ ଗାଡ଼ି ଆମକୁ କହିଥିଲେ ଗାଡ଼ିବାଲା ଭାଇ କହିଥିଲେ ହଜାରେ ଟଙ୍କା ନେବେ ତ ଯଦି ଆପଣ ଆମ ସାଙ୍ଗେ ଯିବେ ତ ଆମେ ଟିକେ ବଡ଼ ଗାଡ଼ି ବୁଝିବା ସେଇ ହିସାବରେ ଖାଇବାରେ ଖାଇବାରେ ତ ଛୁଆଙ୍କ ପାଇଁ ଏମତି ଘର ତିଆରି ଖାଦ୍ୟ ନେଇଥିବୁ ତଥାପି ଆମେ ବାହାରେ କୋଉ ହୋଟେଲ୍ରେ ଦେଖିକି ଖରାବେଳ ଟାଇମ୍ରେ ସେଇଠି ଖାଇଦେବା ଦିନବେଳେ ଦିନବେଳେ ବାହାରିବା ସକାଳ ଟାଇମ୍ ସକାଳ ସମୟରେ ଯାଇକି ଆଗ ବେଦବ୍ୟାସ ଦର୍ଶନ କରି ତାପରେ କୋଉଠି ଗୋଟେ ଖରାବେଳ ଖାଇବା ଖାଇଲା ପରେ ସନ୍ଧ୍ୟାବେଳେ ତ୍ରିଶକ୍ତି ମନ୍ଦିର ଆଡ଼େ ବୁଲିଯିବା ତାପରେ ଘରକୁ

ଆମେ ଏଠୁ ଆଠଟା ନଅଟା ବେଳକୁ ବାହାରିଲେ ଠିକ ହେବ ଘରୁ ନାସ୍ତା ଖାଇକି ଆଠଟା ନଅଟା ବେଳକୁ ବାହାରିଗଲେ ତାପରେ ଆମେ ଆରମସେ ବୁଲିକି ସନ୍ଧ୍ୟା ପାଞ୍ଚ ଛଅ ସାତଟା ବେଳକୁ ଘରେ ପହଞ୍ଚିଯିବା ବେଦବ୍ୟାସ ବହୁତ ବଡ଼ ଜାଗା ଆଜ୍ଞା ହଁ ସେଇଠି ସେମାନେ ଗଲେ ବେଦବ୍ୟାସରେ ତ ବେଦବ୍ୟାସ ଋଷିଙ୍କ ବିଷୟରେ ଜାଣିବେ ସେଇଠି ନଦୀ ଅଛି ଏବେ ବର୍ଷା ମାସରେ ନଦୀରେ ପାଣି ଥିବ ସେମାନେ ସେଇଟା ଦେଖିବେ ତାପରେ ସେଇଠି ଆମ ସଂସ୍କୃତି ପରମ୍ପରା ବିଷୟରେ ବହୁତ କିଛି ଜାଣିବାକୁ ମିଳିବ ତାଙ୍କୁ ଖେଳିବା ପାଇଁ ବି ବହୁତ ଜାଗା ଅଛି ପାଗ ଟିକେ ଦେଖିକି ଯିବା ପାଣିପାଗ ବିଭାଗ ଟିକେ ଚି ସେଇଟା ଦେଖିକି ଯିବା କୋଉଦିନ ବର୍ଷା ଟିକେ କମ ଅଛି ଲଘୁଚାପଟା ଯୋଉଦିନ ଟିକେ ହାଲ୍କା ଥିବ ଦେଖିକି ସେଇଦିନ ବାହାରିବା ହଁ ଦେଖି ଚାହିଁ ଟିକେ ଡେଟ୍

ରବିବାର ଦିନ ସଣ୍ଡେ ଦିନ ଗଲେ ହିଁ ଠିକ୍ ହେବ ହଁ